ମୁଁ ଆଉ ମୋ ସାଙ୍ଗ ମିଶି ସ୍କୁଲକୁ ପାଠ ପଢ଼ିବା ପାଇଁ ଯିବା ସମୟରେ ପୁଅ ଗୁଡ଼ାକ ପିଛା କରିଥିଲେ ଯାହାଫଳରେ ସେମାନେ ଆମକୁ ବହୁତ ଅଶ୍ଳୀଳ ଭାଷା ମଧ୍ୟ କହିଥିଲେ ସେଥିପାଇଁ ଆମେ ଘରକୁ କଲ୍ କରି କହିଥିଲୁ ପୁଅ ଗୁଡ଼ାକ ଆମକୁ ବହୁତ ଖରାପ ବ୍ୟବହାର ଦେଖାଉଛନ୍ତି ତା'ପରେ ଘର ଲୋକ ଆସି ସେହି ପୁଅମାନଙ୍କୁ ଧରିଥିଲେ ଏବଂ ତାଙ୍କୁ ଜୋର୍ ରେ ବାଡ଼ାପିଟା କରାଗଲା ତା'ପରେ ଆମ ଗାଁରେ ଆଉ ସେହିଭଳି ଭୁଲ ଯେମିତି ନ କରନ୍ତି ଅନ୍ୟ ପିଲାମାନେ ସେଥିପାଇଁ ଏହିଟା ମୋ ପାଇଁ ବହୁତ ଆକର୍ଷଣୀୟ ମନେ କରୁଛି